ଶିକ୍ଷା କାରଣରୁ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଲୋକଙ୍କ ସ୍ୱରକୁ ସ୍ୱୀକୃତି ମିଳୁନାହିଁ ବୋଲି ମୁଁ ଏଇଟା ଭାବୁନାହିଁ କାରଣ ହଁ ସହରାଞ୍ଚଳ ଯେମିତି ଶିକ୍ଷା ପ୍ରଦାନ କରାଯାଉଛି ଗ୍ରାମାଞ୍ଚଳରେ ବି ମଧ୍ୟ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଗଲାଣି ଯାହାର ବିଭିନ୍ନ ପ୍ରକାରର ସାମଗ୍ରୀ ଆସିଲେ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ପାଠପଢ଼ାର ଉନ୍ନତି କରାଗଲାଣି ଏବଂ ପୁରୁଣା ଶିକ୍ଷାଦାନ ପଦ୍ଧତି କହିଲେ ଯେମିତିକି ଆମର ପାଞ୍ଚ ବର୍ଷ ଶିକ୍ଷାଦାନ ପ୍ରଦାନ କରାଯାଉଥିଲା ପ୍ରଥମ ଶ୍ରେଣୀ ଏବେ ମଧ୍ୟ ସେଇଟାକୁ ଏବେ ତିନି ବର୍ଷ କରାଯାଇଛି ଯାହାର କି ତିନି ବର୍ଷରୁ ସେମାନଙ୍କର ଖେଳକୁଦ ସହିତ ପାଞ୍ଚ ବର୍ଷରୁ ନାମଲେଖା ଆରମ୍ଭ କରାଯାଉଛି ଏଥିରେ କୌଣସି ଭେଦଭାବ କରିବା ଆବଶ୍ୟକ ନାହିଁ କି ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଲୋକମାନଙ୍କ ସ୍ୱରକୁ ସ୍ୱୀକୃତି ମିଳୁନାହିଁ ଏବେ ସମସ୍ତଙ୍କୁ ଅଧିକାର ଅଛି ଶିକ୍ଷା ଶିକ୍ଷାଗତ ଯୋଗ୍ୟତା ସହିତ ନିଜେ ପଢ଼ିବାର ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଏଥିରେ କୌଣସି ଭେଦଭାବ କରିବା ଆବଶ୍ୟକ ହିଁ ନାହିଁ ଏବଂ ଗ୍ରାମଞ୍ଚଳରେ ଲୋକମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ସରକାରଙ୍କ ତରଫରୁ ସହଯୋଗ ଦିଆଯାଉଛି ଯେମିତିକି ବହିଠାରୁ ଆରମ୍ଭ କରି ପେନ୍ ପର୍ଯ୍ୟନ୍ତ ସେମାନଙ୍କୁ କିଛି ସାହାଯ୍ୟ ସ୍ୱୀକୃତି ଭାବେ ମିଳିପାରୁଛି ଏବଂ ଦୁଇ ପହରରେ ସେମାନଙ୍କୁ ଖାଇବା ଖାଦ୍ୟ ମଧ୍ୟ ମାଗଣାରେ ମିଳିପାରୁଛି ସେମାନେ ଏଥିରେ ଛାତ୍ରଛାତ୍ରୀ ମାନେ ଉତ୍ସାହ ହୋଇ ସ୍କୁଲକୁ ଆସିବାକୁ ମଧ୍ୟ ଶୋଭା ପ୍ରକାଶ କରୁଛନ୍ତି